ଯାଜପୁର ଜିଲ୍ଲାର ମୁଖ୍ୟ ସାଂସ୍କୃତିକ ପର୍ବଗୁଡ଼ିକ ମଧ୍ୟରେ ଦୀପାବଳି ହୋଲି କୁମାରପୂର୍ଣ୍ଣିମା ଅନ୍ୟତମ ଏହିଗୁଡ଼ିକ ବେଶି ଆମେ ପ୍ରାଧାନ୍ୟ ଦେଇଥାଉ ଯେହେତୁ ଇଏ ଆମ ଓଡ଼ିଶାର ସାଂସ୍କୃତିକ ପର୍ବ ଦୀପାବଳିରେ କାଳି ମାତାଙ୍କର ପୂଜା କରି ସାରିବା ପରେ ଦିନ ବେଳା ରାତିରେ ଦୀପ ଫିପ ଜାଳିଥାଉ ପିଠା ପଣା ହୋଇଥାଏ ବାଣ ଫୁଟାଇ ସାରିବା ପରେ ବଡ଼ ବଡ଼ିଆକୁ ଡାକିଥାଉ ଆଉ ପିଠା ପଣା ଖାଇ ବଡ଼ ବଡ଼ୁଆମାନେ ଯାଆନ୍ତି ତା'ପରେ ହୋଲି ଏହା ହେଉଛି ଗଉଡ଼ମାନଙ୍କର ହୋଲି ବୋଲି ମନାଯାଏ ଦୋଳ ପୂର୍ଣ୍ଣିମା ଏଥିରେ ହୋଲିରେ ରାଧା କୃଷ୍ଣ ଘର ଘରକା ଆସି ଭୋଗ ଖାଇ ଯାଇଥାନ୍ତି କୁମାର ପୂର୍ଣ୍ଣିମା ହେଉଛି କୁଆଁରୀ ଝିଅମାନଙ୍କର ପର୍ବ ସେଦିନ ସକାଳ ବେଳା ବୃନ୍ଦାବତୀକୁ ପୂଜା କରିଥାନ୍ତି ଏବଂ ରାତିରେ ଚାନ୍ଦକୁ ପୂଜା କରି ପୂଜା କରିଥାନ୍ତି